ମୁଁ ଏଇ ଛଅ ସାତ ଦିନ୍ ହେଲାନ କୁର୍ତିଟେ କିନିଚେଁ ସେଟା ଦେଖ୍ବାର୍ ଲାଗି ସୁନ୍ଦର୍ ଦିଶୁଛେ କଲା ରଙ୍ଗ ଲାଲ୍ ରଙ୍ଗ ହେଇଚି ମୋର୍ ସାଙ୍ଗମାନେ ସମସ୍ତେ କହୁଚନ୍ ଭଲ୍ ଦିସୁଚେ ବଲି ସମସ୍ତେ କିଣ୍ମୁ ବୋଲି କୋହୁଚନ୍ ସେଟା ବହୁତ୍ ଧଡ଼ି ବଢ଼ିଆ ହେଇଚେ ଆରୁ କଲର୍ ବି ବଢ଼ିଆ ହେଇଚେ ଗରମ୍ ଦିନେ ପିନ୍ଧ୍ବାର୍ ଲାଗି ଭଲ୍ ବି ଲାଗୁଚେ